ଭାଇ ଯେଉଁ ସୁଜ୍ଟା ଆଣିଥିଲି ନା ପୁରା ଖରାପ ପଡ଼ିଲା ମାନେ ବିଶ୍ଵାସ କରିବନି ଧୋଇଲେ ବି ସେ ଠିକ୍ସେ ଶୁଖୁନି ଏ ରଙ୍ଗ ବି ବେଶି ଦିନ ହେଲାଣି ରଙ୍ଗ ବି ଉଡ଼ିଗଲାଣି ଆଉ ସେ ଯେଉଁ ଲେସ୍ କଥା ତ କହିହେବନି ଲେସ୍ଟା ତ ଫାଟିଫୁଟା ଗଲାଣି ଆଉ ତଳ ତ ଫାଟି ଯାଇଛି ମାନେ ଏମିତିଆ ସୁଜ୍ ବି ଲୋକ ବିକନ୍ତି କ'ଣ କରିବି ଖାଲି ପଚ୍ ପଚ୍ ପଚ୍ ପଚ୍ ପଚ୍ ପଚ୍ ହେଉଛି ଆଉ କ'ଣ କହିବି ଯାହା ତ ତଳଆଡ଼ୁ ତ ଫାଟିଫୁଟା ଯାଇଛି ଆଉ ଆଉ ଏତେ ଖରାପ ସୁଜ୍ ଲୋକ ବି ବିକ୍ରି କରନ୍ତି ଭୁବନେଶ୍ଵରରୁ ଆଣିଥିଲି ହଁ ଏଇ ଗୋଟେ ଦୋକାନୁରୁ କ'ଣ କରିବ ଚକମକିଆ ଦୋକାନ ଥିଲା ଆଣିଥିଲି ହେ ସୁଜ୍ଟା ମାନେ ବିଶ୍ୱାସ କରିବନି ଏତେ ଖରାପ ପଡ଼ିଲା ମାନେ ମୁଁ ଦୁଇ ଦିନ ମାଡ଼ିନି ସେ ସୁଜ୍ ତିନି ଦିନି ଆଡ଼ୁ ସେ ଧୋଇଦେଲି ଯେ ରଙ୍ଗ ପଳାଇଲା ସେ ତା'ର ଲେସ୍ଟା ବି ଫାଟିଫୁଟା ଗଲାଣି ତା ତଳ ବି ଫାଟିଫୁଟା ଗଲାଣି କ'ଣ କରିବି ହଉ ଛାଡ଼ ମୋ ପଇସା ବରବାଦ ହେଲା ଆଉ କ'ଣ କରିବି ମୁଁ ଯାଇଥିଲି ବି ବରବାଦ ଯେଉଁ ପଇସା ବି ମୋର ବରବାଦ